ସାତ ଫେବୃଆରୀ ଦୁଇ ହଜାର ଛଅ ଏକୋଇଶ ଜାନୁଆରୀ ଦୁଇ ହଜାର ଆଠ ତିନି ମାର୍ଚ୍ଚ ଦୁଇ ହଜାର ଉଣେଇଶ ଛଅ ମାର୍ଚ୍ଚ ଦୁଇ ହଜାର ଛଅ ପଚିଶ ସେପ୍ଟେମ୍ବର ଦୁଇ ହଜାର ଛଅ